ଓଡ଼ିଆ ଭାଷାରେ ଯୋଉ ଖଣ୍ଡବାକ୍ୟ ଅଛି ଆମର ଆକର୍ଷଣୀୟ ଲାଗେ ତାହା ହେଲା ଭୋକିଲା କୁକୁର କାମୁଡ଼େ ନାହିଁ ଆଉ ଗରଜିଲା ମେଘ ବରଷେ ନାହିଁ ଆଉ ଆମର ଚାଲି ନ ଜାଣି ରାସ୍ତାର ଦୋଷ ଏସବୁ ଯେଉଁ ଖଣ୍ଡବାକ୍ୟ ଅଛି ଆଉ ଆମର ଯେଉଁ ଅସାଧାରଣ ଶକ୍ତ ଯେଉଁଟାକି ଆମର ଚାଲ ବେଗି ବେଗି ଯିବା ଇଏ ସବୁ ଆମର ଆକର୍ଷଣୀୟ ଲାଗେ ଆଉ ଭୋକିଲା କୁକୁର କାମୁଡ଼େ ନାଇଁ ଏସବୁ ଆମର ଖଣ୍ଡବାକ୍ୟ ଅଛି ଆମର ଓଡ଼ିଆ ଭାଷାରେ ଆଉ ଉଲ୍ଲେଖନୀୟ ଆମକୁ ଲାଗେ ଆଉ ଗାଁ କନିଆ ସିଂଘାଣି ନାକି ଏସବୁ ଆମର ଯେଉଁ ଖଣ୍ଡବାକ୍ୟ ଅଛି ସେ ଓଡ଼ିଆ ଭାଷାରୁ ବହୁତ ଆକର୍ଷଣୀୟ